ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଗୋଷ୍ଠୀ କାର୍ଯ୍ୟକ୍ରମ ଆମର ପୂର୍ଣ୍ଣିମା ଆଉ ରଜ ଏହି ଦୁଇଟି ବଡ଼ ପର୍ବ ଆମର ପୂର୍ଣ୍ଣିମାରେ ଝିଅମାନେ ସଖାଳୁ ଉଠି ଗାଧୋଇ ଅଳତା ଲଗାଇ ଆଞ୍ଜୁଳି ଟେକିବା ପାଇଁ ଚାନ୍ଦ ତିଆରି କରି ଆଞ୍ଜୁଳି ଟେକିବା ପାଇଁ ଫଳମୂଳ ଦୀପ ଜାଳି ଚଉରା ମୂଳରେ ଆଞ୍ଜୁଳି ଟେକନ୍ତି ସାଙ୍ଗସାଥି ହୋଇ ପୂର୍ଣ୍ଣିମା ରାତିକି ପୂର୍ଣ୍ଣିମା ଆସିଲେ ପୂର୍ଣ୍ଣିମା ଚନ୍ଦ୍ର ଆସିଲେ ପୂଜା କରନ୍ତି ଏ ରଜ ଆମର ବଡ଼ ପର୍ବ ରଜ ଚାରିଦିନ ପାଳନ କରାଯାଏ ପହିଲି ରଜ ରଜସଂକ୍ରାନ୍ତି ବସୁମତୀ ସ୍ନାନ ଓଡ଼ିଆ ମାନଙ୍କର ହଳ ଚାଷବାସ ବନ୍ଦ ହୁଏ ରଜରେ ପିଠାପଣା କରି ହୁଅନ୍ତି ରଜ ପାନ ଖାଆନ୍ତି ଝିଅମାନେ ଗୋଡ଼ରେ ଅଳତା ଲଗାନ୍ତି ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧନ୍ତି ମନ ଖୁସିରେ ଦୋଳି ଖେଳନ୍ତି ଏବଂ ତାସ୍ ଲୁଡ଼ୁ ମନଖୁସିରେ ଖେଳନ୍ତି